ହ୍ୟାଲୋ ହ୍ୟାଲୋ ଆପଣ ଖୁସୀ ରେଷ୍ଟରାଣ୍ଟରୁ କହୁଛନ୍ତି ତ

ମୁଁ ଗୋଟେ ଅର୍ଡର୍ ଦେବାର ଥିଲା ମାଛ ତରକାରୀ ଗୋଟେ ମଗାଇବାର ଥିଲା ତ ଆଉ ମୁଁ ଏହି ପାଖ ଓମେନ୍ସ କଲେଜ ଗଳିରେ ରହୁଛି ମୋର ଛୋଟ ପିଲାଟେ ଅଛି ତ ଆଉ ମୁଁ କେମିତି ଅର୍ଡର୍ଟା କରିଥାନ୍ତି ଆପଣଙ୍କର କେତେ ଟଙ୍କା ମାଛ ପିସଟେ ଆଣିଲେ ଗୋଟେ କେତେ ଟଙ୍କା ପଡିବ ଆଉ ଯିଏ ବି ଆଣିକି ଆସିବ ତା'ପାଇଁ ଭି କିଛି ପଡୁଛି କି କ'ଣ ମୁଁ ତ ସେ ବିଷୟରେ କିଛି ଜାଣିନି ଆଉ ଟିକେ କହିଲେ ଭଲ ହୁଅନ୍ତା ଯଦି ପଚାଶ ଟଙ୍କା ମାଛ ପ୍ଲେଟ୍ଟା ପଡ଼େ ଯିଏ ଏଣିକି ଆସିଲା ତା ପାଇଁ କିଛି ଏକ୍ସଟ୍ରା ପଇସା ଦେବାକୁ ପଡିବ କି କ'ଣ ଟିକେ କହିଲେ ଭଲ ହୁଅନ୍ତା ଆଉ ସବୁ ଜାଣିଲେ ଆମେ ତାଙ୍କ ସହିତ କଥାବାର୍ତ୍ତା ହେଇଥାନ୍ତୁ ଯାହା କରିଥାନ୍ତୁ ଆଉ ସେ ବ୍ୟବସ୍ଥା ଆପଣଙ୍କର ଅଛି କି ନାହିଁ ଟିକେ ଜାଣିଲେ ଆମେ ସବୁବେଳେ ଆପଣଙ୍କ ସହିତ ନେଣେଦେଣେ କରିପାରିବୁ ଆମର ଅସୁବିଧା ଅଛି ଘରୁ ବାହରିକି ଯାଇ ପାରୁନୁ ଛୋଟ ପିଲା ଆଉ ଭଲହୁଅନ୍ତା ଟିକେ କ'ଣ ଟିକେ ସେ ବିଷୟରେ ମୋତେ କୁହନ୍ତୁ ଆଉ ଯଦି ଯଦି ସୁବିଧା ଅଛି କୁହନ୍ତୁ ନହେଲେ ଆମେ ଅଲଗା ଠୁଁ ଦେଖିବୁ ଆଉ କି ଆପଣ ୟେ କରିବେ ହଉ ଅଛି ତା'ହେଲେ ହଉ ଆମେ ଆମକୁ ଟିକେ ଡିଟେଲ୍ସ କୁହନ୍ତୁ ମାଛ ଆଣିଲେ କେତେ ପଇସା ଲାଗିବ ଆଉ ଯେଉଁ ଆଣିକି ଆସିବେ ସିଏ କେତେ ପଇସା ନେବେ ସବୁ ଟିକେ ଡିଟେଲ୍ସ କହିଲେ ଆମେ ପେମେଣ୍ଟ କରିଦେବୁ ଅସୁବିଧା ଆମର କିଛି ନାହିଁ ଅସୁବିଧା ଘରୁ ବାହରିକି ଯାଇପାରୁନୁ ଅର୍ଡର୍ଟା କିନ୍ତୁ ଆମର ନିହାତି ଆସିବା ଦରକାର ପାଖରେ ରହିଛୁ କିନ୍ତୁ ଆମେ ବାହରିକି ଯାଇପାରୁନୁ ଆଉ ଆମେ ନ ଅର୍ଡର୍ ଯଦି ନ ଦେଉଛୁ ଆମେ ବି ଖାଇ ପାରିବୁନୁ ଉପାସ ରହିବୁ ଛୋଟ ପିଲା ଆମର ଦେହ ଖରାପ ହେବ ଟିକେ ଦୟାକରି ଟିକେ ଆମ ଅର୍ଡର୍ଟା ରିସିଭ୍ କରିବେ